ସରକାରଙ୍କ ଠାରୁ କୃଷି ବିଦୁ କୃଷି ପାଇଁ ବିଦ୍ୟୁତ ସଂଯୋଗ ପାଇଁ ସେମାନେ ନିଜର କୃଷି କାର୍ଡ଼ ନେଇ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟକୁ ଆବେଦନ କରିବା ପାଇଁ ଗଲେ ସେମାନଙ୍କର ବିଦ୍ୟୁତ ସଂଯୋଗ ହେଇଥାଏ ବା ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ସୋଲାର୍ ବିଦ୍ୟୁତ ସଂଯୋଗ ମଧ୍ୟ ପ୍ରାଇ ପାଇଥାନ୍ତି ତା ପରେ ସେମାନେ ଏହି ଲୋଡ଼୍ ସେଟିଙ୍ଗ ଯୋଗୁଁ କୃଷକ ମାନଙ୍କର ସମସ୍ୟା ହେଉଛି ଯେ କମ ବିଦ୍ୟୁତ ଆସିବା କମ ବିଦ୍ୟୁତ ଫଳରେ ସେମାନେ ସେମାନଙ୍କ ଚାଷ ଜମିକୁ ପାଣି ଜଳସେଚନ କରିପାରନ୍ତି ନାହିଁ ଓ ଧାନରୁ ଚାଉଳ ବାହାର କରିପାରନ୍ତି ନାହିଁ ଓ ସେମାନେ ଅଗାଡ଼ିକୁ ଧାନରୁ ଅଗାଡ଼ି ମଧ୍ୟ ବାହାର କରିପାରନ୍ତି ନାହିଁ